ସ୍ୱଚ୍ଛ ସେବା କ୍ଷେତ୍ରରେ ମଧ୍ୟରେ ସହଯୋଗ ଓ ସମ୍ମାନନୀୟ ସମସ୍ୟା ମାଧ୍ୟମରେ ରାଜ୍ୟପାଳ ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ହେଉଛି ଆମ ରାଜ୍ୟରେ ହସ୍ପିଟାଲର ବ୍ୟବହାର କରାଯାଇଛି ଏବଂ ରାଜ୍ୟ ରାଜ୍ୟ ମଧ୍ୟରେ ବହୁତ ହସ୍ପିଟାଲ ଡାକ୍ତରଖାନା ତିଆରି କରିଛି ଫାର୍ମାସୀ କ୍ଷେତ୍ରରେ କ୍ରେତାମାନେ ଏକଚଟିଆ କରଣ ଡାକ୍ତରଖାନା ପ୍ରତିଦ୍ୱନ୍ଦୀତା କରନ୍ତି ଡାକ୍ତରମାନେ ରୋଗୀକୁ ଯତ୍ନଶୀଳକାରୀ ଯତ୍ନ ସହିତ ଦେଖନ୍ତି ସେମାନେ ଚାହିଁଲେ ଡାକ୍ତରମାନେ ଗୋଟିଏ ରୋଗୀଙ୍କୁ ଓ ସୁସ୍ଥ କରିପାରନ୍ତି ଡାକ୍ତରଖାନାରେ ରୋଗ ରୋଗ ରୋଗୀ ନିକାରୀମାନେ ବହୁତ ପରିମାଣରେ ଅଛନ୍ତି ଡାକ୍ତର ଆୟୋଗ ଦ୍ୱାରା ସମ୍ମାନନୀୟ ସମାଧାନ ରାଜ୍ୟ ଲୋକମାନେ ବହୁତ ପ୍ରତିନିଧିତ୍ୱ କରନ୍ତି ଫାର୍ମାସୀ ଅର୍ଥାତ୍ କେତେ ରାଜ୍ୟର ଲୋକମାନେ ବହୁତ ଡାକ୍ତର ପଢ଼ି ଯାଇଛନ୍ତି ଏହି ଡାକ୍ତର ପଢ଼ି ସମସ୍ତେ ବଡ଼ ବଡ଼ ଡକ୍ଟର ଏମ ବି ବି ଏସ୍ ହୁଅନ୍ତି ସେମାନେ ରୋଗୀମାନଙ୍କ ସେବା କରନ୍ତି ଏବଂ ସେମାନଙ୍କର ସେବା ସୁସ୍ଥ ରକ୍ଷା କରିବା ପାଇଁ ଆମର ଓଡ଼ିଶାରେ ଡାକ୍ତରଖାନା ତିଆରି କରାଯାଇଛି